ଡେଙ୍ଗୁ ଜ୍ୱର ଆଉ ମେଲେରିଆ ଭଲି ମଶାବାହିତ ରୋଗକେ ରୋକ୍ବାର୍ ଲାଗି ପହେଲା ତ ଆମ୍କୁ ମଶା ରହିତ୍ ପରିବେଶ୍ଟେ ଦର୍କାର୍ ଏ ମଶାମାନେ କେନ୍ତହିଁ ଆମର୍ ଆଖପାଖ ଅଞ୍ଚଲ୍ନ ପୁରା ନଷ୍ଟ୍ ହେବେ ସେଥିଲାଗି ଆମେ ଉପାୟ ଅବଲମ୍ବନ କର୍ମା ଆମର୍ ଯେନ୍ ଘରର୍ ଚାରିଆଡ଼େ ରହୁଚି ଘର ଚାରିଆଡ଼େ ନାଲ ନର୍ଦ୍ଦମା ରହୁଛେ ଖାଲ ଜାଗାମାନେ ରହୁଛେ ଅନ୍ଧାରିଆ ଜାଗା ରହୁଚେ ଅନା ବନା ଘାସ ବଢ଼ି ରହିଚେ ସେସବୁକେ ଆମେ ସଫା କର୍ମା ପୁରା ନାଲ ନର୍ଦ୍ଦମାକେ ତାପି ନେମା ଖାଲ ଜାଗାମାନ୍ଙ୍କୁ ତାପି ନେମା ତା'ପରେ ସେନ କୀଟନାଶକ କିମ୍ବା ସେ ଆମର୍ ବ୍ଲିଚିଂ ପାଉଡ଼ର୍ ଦେଇକିରି ସଫା କର୍ମା ଜାଗାକେ ଘରର୍ ଚାରିଆଡ଼୍କେ ସଫା କର୍ମା ଯେନକି ମଶା ଛୁଆ ଜନମ୍ କର୍ସନ୍ ଆରୁ ତାଙ୍କର୍ ବଂଶ ବୃଦ୍ଧି କର୍ସନ୍ ସେ ଜାଗାମାନ୍ଙ୍କୁ ଆମେ ଯେତେ ସଫା କରିନେମା ମଶାର ବଂଶ ବୃଦ୍ଧି ନାହେଲେ ମଶା ନାଇଁ ହନ୍ ତାପରେ ଦୁଇ ନମ୍ବର୍ ଉପାୟ ହେଲା ଯେ ଆମେ ଯେନ୍ ଘରେ ଶୁଛୁଁ ଆମେ ପ୍ରତିଦିନ୍ ମଶାରି ବ୍ୟବହାର୍ କର୍ମା ମଶାରୀ ବ୍ୟବହାର୍ କର୍ବାର୍ ଦ୍ୱାରା କାଣା ହେବା ମଶା ବାହାରେ ଥିଲେ ବି ଘରେ ଥିଲେ ବି ଆମ୍କୁ କାମୁଡ଼ି ନାଇଁ ପାରେ ଆଉ କାମୁଡ଼ି ନାପାର୍ଲେ ଆମ୍କୁ ମଶାବାହିତ ରୋଗ ନେ ହୁଏ ମଶାବାହିତ ରୋଗରୁ ଡେଙ୍ଗୁ ଆଉ ମେଲେରିଆରୁ ରକ୍ଷା ପାଏବାର୍ ଲାଗି ଆମେ ମଶାକେ ପହେଲା ପ୍ରାଧାନ୍ୟ ଦେମା ମଶାକେ କେନ୍ତା ପୁରା ଆମୂଲଚୁଲ ଭାବେ ନଷ୍ଟ୍ କରିପାର୍ମା ସମ୍ପୂର୍ଣ୍ଣ ଭାବେ ତାର୍ ବଂଶକେ ଲୋପ୍ କରିପାର୍ମା ସେ ଉପାୟ ଅବଲମ୍ବନ କର୍ମା ମଶା ନାଇଁ ରହେଲେ ଡେଙ୍ଗୁ ଆଉ ମେଲେରିଆ ଭଲି ରୋଗ ନାଇଁ ହୁଏ ତ ଆମର୍ ପ୍ରଥମ ପ୍ରାଧାନ୍ୟ ହେବାର୍ କଥା ଯେ ମଶାକେ ଆମେ ଦୂର୍ କର୍ମା ମଶା ଆମର୍ ଅଞ୍ଚଲ୍ରେ ପୁରା ନଷ୍ଟ୍ କର୍ମା ଆଉ ଦୁଇ ନମ୍ବର୍ନ ଆମେ ମଶାରୀ ପ୍ରତିଦିନ ଟାଙ୍ଗିକିରି ଶୁଇବାର୍ ଦ୍ୱାରା ଆମେ ଡେଙ୍ଗୁ ଜ୍ୱର ଆଉ ମେଲେରିଆ ଭଲି ମଶାବାହିତ ରୋଗରୁ ରକ୍ଷା ପାଇପାର୍ମା